ହଁ ମୁଁ ଗୋଟେ ନୂଆ ରୋଷେଇ କରିଥିଲି ଯେଉଁଟାକି ଆଇସ୍କ୍ରିମ୍ ଥିଲା ଯେହେତୁ ଏବେ ଖରାପ ମାସ ଚାଲିଛି ତ ସେଇ ହିସାବରେ ଆଇସ୍କ୍ରିମଟା ଏ ବି ପ୍ରାୟ ସମସ୍ତଙ୍କୁ ପସନ୍ଦ ଆଇସ୍କ୍ରିମଟା ବହୁତ ପସନ୍ଦ ହେଇଥିଲା ସେ ଆଇସ୍କ୍ରିମରେ ମୁଁ ମିଶାଇ ଥିଲି ଆମେ ମୁଁ କିଛି କ୍ଷୀର ନେଇଥିଲି ଗରମ କ୍ଷୀର ନେଇଥିଲି ଥଣ୍ଡା ହେବା ପରେ ସେଇଟାକୁ ମୁଁ ପ୍ରିପେୟାର କରିଥିଲି କ୍ଷୀରରେ କିଛି ଓରିଓ ବିସ୍କୁଟ ପକାଇ ଥିଲି ଆଉ କିଛି ନଡ଼ିଆ କୋରା ପକାଇ ଥିଲି ଆଉ ତା ଧେରେ କିଛି ବାଦାମ ଆଉ କାଜୁ ଏଗୁଡ଼ା ସବୁ ମୁଁ ଛୋଟ ଛୋଟ ସ୍ଲାଇସ୍ କରି ପକାଇ ଥିଲି ଆଉ ଚିନିକୁ ଆଡ଼ କରି ଭଲ କିରି ଆଗ କ୍ଷୀର ଆଉ ଓରିଓ ବିସ୍କୁଟର ଗୋଟେ ଗ୍ରାଇଣ୍ଡିଙ୍ଗ କରିଥିଲି ଚିନି କ୍ଷୀର ଓରିଓ ବିସ୍କୁଟ ଆଉ ଅଳ୍ପ ଟିକେ ଲୁଣ ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଥିଲି ତା'ପରେ ତାକୁ ଗୋଟେ ଗ୍ଲାସରେ ମୁଁ କାଢ଼ିଥିଲି ଗୋଟେ ଗ୍ଲାସରେ କାଢ଼ିକିରି ପାଞ୍ଚ ଛଅଟା କରିଥିଲି ଗୋଟେ ଗ୍ଲାସକୁ କାଢ଼ିକି ଟ୍ରାନ୍ସଫର କରି ତାଧେରେ ଏସବୁ ଭଲକିରି ପକାଇ ତା'ପରେ ଆମେ ନଟସ୍କୁ କାଟିିକରି ଛୋଟ କାଟିକିରି ପକାଇ ଥିଲି ଆଉ ତାକୁ ତ କଭର କରିଦେଇଥିଲି ଗୋଟେ ଜରିରେ ଆଉ ଗୋଟେ ଷ୍ଟିକ୍ ଦେଇଥିଲି ଷ୍ଟିକ୍ ଦେଇକି ତାକୁ ଫ୍ରିଜରେ ମିନିମମ୍ ଏଇଟ ଆୱାର୍ସ ପାଇଁ ରଖିଦେଇଥିଲି ଫ୍ରିଜରରେ ଆଉ ତା'ପରେ ତାକୁ କାଢ଼ିକି ରିମୁଭାଲ କଲା ପରେ ଏତେ ଟେଷ୍ଟି ହେଇଥିଲା ଯାର ସ୍ୱାଦ ବହୁତ ଟେଷ୍ଟି ହେଇଥିଲା ଆଉ ସମସ୍ତେ ତାକୁ ପସନ୍ଦ ବି କରିଥିଲେ ଆଉ ମୁଁ ବି ଚେଷ୍ଟା କରିବି ଆଉଥରେ କରିବା ପାଇଁ